ମୁଁ ମୋର ବାଇକର ଯତ୍ନ ସବୁଦିନ ନିଏ ସବୁଦିନ ଗାଡ଼ି ସଫା କରେ ତାର ସ୍ପ୍ରେ କରିକି ତାକୁ ସଫା କରେ କେଉଁଠି ଧୁଳି ମଳି ବି ଯଦି ଲାଗିଯାଏ ବର୍ଷା ଦିନ ବି ପ୍ରାୟତଃ ଲାଗୁଛି ସେଇଥିପାଇଁ ମୁଁ ସେଇଟା ସବୁଦିନ ଧୁଆ ଧୁଇ କରେ ଆଉ ଯଦି ତାର ନଟବୋଲ୍ଟ ଯଦି ବି ଖରାପ ଥାଇକି ଲୁଜ ବି ଥାଏ ଗାଡ଼ି ତ ପାଖ ଗ୍ୟାରେଜକୁ ନେଇକି ତାକୁ ଆମେ ସଜାଡ଼ିକି ଆଣୁ ଆଉ ବାଇକରେ ଯଦି ତାର ଅଧିକ କିଲୋମିଟର ହିସାବରେ ଦୁଇରୁ ପଚିଶ ଶହ କିଲୋମିଟର ଅଧିକା ହୁଏ ସେ ଟାଇମରେ ତାକୁ ଆମେ ତେଲ ପକେଇକି ମୋବିଲ ପକେଇକି ଆମେ ଟିକିଏ ଚେଞ୍ଜ କରିଥାଉ ଆଉ ବାଇକ ଚଲେଇଲା ବେଳେ ଅଧିକ ଥକାପଣ ବି ହୁଏ ଯେମିତି ଆମର ଅଣ୍ଟା ପିଠି ଯନ୍ତ୍ରଣା ହୁଏ ଗଣ୍ଠି ବିନ୍ଧା ହୁଏ ଆଉ ପାଦ ବି ଫୁଲିଯାଏ ସେଥିପାଇଁ ବହୁତ କଷ୍ଟ ହୁଏ ଆଉ ଲମ୍ବା ରାସ୍ତା ଯେତେବେଳେ ଆମେ ଯାଉଛୁ ନିଜ ପାଇଁ ସତର୍କ କରିବା ପାଇଁ ହେଲମେଟ ନିହାତି ଦରକାର ଗାଡ଼ିର କାଗଜ ପତ୍ର ଯେମିତି ତାର ଡିଏଲ ଇନସୁରାନ୍ସ ହୋଇଥିବା ଦରକାର ତା'ପରେ ସହିତ ଗାଡ଼ି ଯଦି ବାଟରେ ଅଚାନକ ଖରାପ ହୋଇଯିବ ତା' ପାଇଁ ରେଞ୍ଚି ତାର ବ୍ୟବହାର ଜିନିଷ ଯେତିକି ଆମେ ନିଏ ତା'ସହିତ ନେଇକି ଯାଉ